ହଁ ମୁଁ ୱାଇଫାଇ ଡ଼ାଟା ୟୁଜ୍ କରୁଛି କ'ଣ ପାଇଁ ନା ନେଟ୍ ଯେତେବେଳେ ସ୍ଲୋ ଥାଉଛି ତ ୱାଇଫାଇ ଡ଼ାଟାଟା ସ୍ପିଡ଼ରେ କାମ କରୁଛି ଯାହାଦ୍ୱାରା ଅଫିସ୍ କାମ ହୋଇପାରୁଛି ଅନଲାଇନ୍ ପିଲା ପଢ଼ି ମଧ୍ୟ ପାରୁଛନ୍ତି ଆଉ ଦେଶ ବିଦେଶର ଖବର ମଧ୍ୟ ମୁଁ ଜାଣିପାରୁଛେ ଏମିତିରେ ଦୁଇ ଜିବି ଡ଼ାଟା ନିହାତି ସରିଯାଉଛି ହେଥିଲାଗି ମୁଁ ୱାଇଫାଇ ୟୁଜ୍ କରୁଛି ଆଉ ନେଟ୍ ନଥିଲେ କ୍ଲାସ୍ କରିବାରେ ବି ଅସୁବିଧା ହେଉଛି ପିଲାମାନେ ପଢ଼ି ପାରୁନାହାନ୍ତି ମୋବାଇଲ୍ ଡ଼ାଟା ୱାଇଫାଇଠୁ ବେଶୀ ଶୀଘ୍ର ସ୍ପିଡ଼୍ କାମ କରେ ସେଥିପାଇଁ ମୁଁ ମୋବାଇଲ୍ ଡ଼ାଟାଠୁ ୱାଇଫାଇକୁ ବେଶୀ ପସନ୍ଦ କରେ ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରନ୍ତି କ'ଣ ପାଇଁ ନା ୱାଇଫାଇରେ ଯେତେ ବି ଯାହା ବି ନେଟ୍ ହେଲେ ସେଟା ସରିବନି ଆଉ ବହୁତ ସମୟ ଯାଏଁ କାମ ବି କରିପାରୁଛୁ ଯେଉଁ ଅଫିସିଆଲ୍ ୱାର୍କ ହେଉ ଯାହା ବି ସବୁ ସ୍ପିଡ଼ରେ ହୋଇଯିବ ସେଥିପାଇଁ ଆମେ ମୋବାଇଲ୍ ଡ଼ାଟାଠୁ ୱାଇଫାଇଏକୁ ବେଶୀ ପସନ୍ଦ କରଛୁ ହଁ ନେଟୱାର୍କରେେ ସମସ୍ୟା ମଧ୍ୟ ହୁଏ ସେଥିପାଇଁ ଆମେ ୱାଇଫାଇକୁ ବେଶୀ ୟୁଜ୍ କରୁଛୁ